ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କିପରି ଲୋକମାନଙ୍କୁ ମହାମାରୀ ଅଧ୍ୟୟନ କରିବାରେ ସାହାଯ୍ୟ କରିଥିଲା ମାନେ ମହାମାରୀ ସମୟରେ ସବୁ ଷ୍ଟୁଡ଼େଣ୍ଟ୍ ମାନେ ଯେନ୍ତା ଅନଲାଇନ୍ କ୍ଲାସ୍ କରୁଥିଲେ ଗୁଗଲ୍ ମିଟ୍ରେ ସେ ସମୟରେ ତ ଗୁଗଲ୍ ମିଟ୍ ସମସ୍ତେ ପାଠ ପଢ଼ୁଥିଲେ ଅନଲାଇନ୍ କ୍ଲାସ୍ କରୁଥିଲେ ଟିଚର୍ ମାନଙ୍କ ଠାରୁ ଓ ସେ ଅନଲାଇନ୍ କ୍ଲାସ୍ କରି ହିଁ ସମସ୍ତେ ପାଠ ପଢ଼ିଛନ୍ତି ମହାମାରୀ ସମୟରେ ନହେଲେ ଫୁଣି ପାଠ ଯଦି ପଢ଼ା ନଯିବ କେମିତି ସେଇ ବର୍ଷର ଛାତ୍ରଛାତ୍ରୀମାନେ ଫୁଣି ପଢ଼ିବେ ପୁଣି ଏକ୍ଜାମ୍ ଦେବେ ପୁଣି ଗୋଟିଏ ବର୍ଷ ୱାନ୍ ଇୟର୍ ବ୍ୟାକ୍ ରହିଯିବ ସେମାନଙ୍କର ଯେମିତି ଗୋଟିଏ ଝିଅ ଦଶ ମାନେ ଟେନ୍ଥ କ୍ଲାସ୍ରେ ପଢ଼ୁଛିି ଯଦି ତା ପାଇଁ ଯଦି ମହାମାରୀ ସମୟରେ ପାଠ ପଢ଼ା ନଯାଏ ଯଦି ବନ୍ଦ କରାଯିବ ସେ କେମିତି ଶିଖିବ ସେହି ବିଷୟରେ କେମିତି ଜାଣିବ ଆର୍ କେମିତି ଏଗ୍ଜାମ୍ ଦେବ ସେଥିପାଇଁ ସେ ସେହି ସମୟରେ ଅନ୍ଲାଇନ୍ କ୍ଲାସ୍ କରାଯାଉଥିଲା ସେ ମହାମାରୀ ସମୟରେ ସେ ଅନ୍ଲାଇନ୍ କ୍ଲାସ୍ କରାଯାଉଥିଲା ଓ ପାଠ ପଢ଼ା ଯାଉଥିଲା ସେ ଦିନ ଅନଲାଇନ୍ ଅନଲାଇନ୍ ଏକ୍ଜାମ୍ ମଧ୍ୟ କରାଯାଏ ମହାମାରୀ ସମୟରେ ତ ଘରୁ ବାହାରି ହେବ ନାହିଁ ସେଥିପାଇଁ ଅନଲାଇନ୍ରେ ସବୁ ପାଠ ପଢ଼ାଯାଏ ଅନଲାଇନ୍ କ୍ଲାସ୍ କରାଯାଏ ଇତ୍ୟାଦି ଅନଲାଇନ୍ କ୍ଲାସ୍ରେ ଫାଇଦା ଫାଇଦା ଏମିତି ଯେ ମହାମାରୀ ସମୟରେ ଯଦି ଆମେ ଘରୁ ନ ବାହାରିକି ଯେମିତି ଅନଲାଇନ୍ କ୍ଲାସ୍ କଲେ ଭଲ ହୁଏ ବୁଝିପାରିଥାଏ ଓ କ୍ଷତି ଫାଇଦା ହୋଇଥାଏ ଅନଲାଇନ୍ କ୍ଲାସ୍ କରିକି ଘରେ ଥାଇକି ଏକ୍ଜାମ୍ ଦେଲା ବେଲେ ଯେମିତି ଲୋକମାନେ ବହୁତ ଲୋକମାନେ ଚିଟିଂ ମଧ୍ୟ କରିଥାନ୍ତି ଏକ୍ଜାମ୍ ସହିତ ଅନଲାଇନ୍ରେ ଯେମିତି ପାଖେ ବୁକ୍ ରଖିକି ଚିଟିଂ କରନ୍ତି ଅନଲାଇନ୍ ଏକ୍ଜାମ୍ରେ ଆଉ ଏଇଟା ଫାଇଦା ହୋଇଥାଏ ଲୋକମାନଙ୍କର ଓ କ୍ଷତି ହଉଛି ଯେ ଆମେ ସେହି ଜିନିଷରେ କିଛି ଜାଣିପାରୁନାହିଁ ସେହି ବିଷୟରେ ଆମେ କିଛି ଜାଣୁନାହିଁ ସେହି ବିଷୟରେ ଆମେ କିଛି ଜାଣି ପାରୁନାହିଁ ଠିକ୍ସେ ଆଉ ଏହା ଆମ ପାଇଁ ବହୁତ କ୍ଷତି ହୋଇଥାଏ ଫ୍ୟୁଚର୍ ପାଇଁ ସେହି ବିଷୟରେ ଆମେ ଯଦି ଜାଣିବା ନାହିଁ ଯେ ଯେମିତି ଟେନ୍ଥ କ୍ଲାସ୍ରେ ଯେଉଁ ବିଷୟରେ ଜଣାଯାଏ ସେ ଯଦି ସେଇ ଟେନ୍ଥ କ୍ଲାସ୍ରେ ହିଷ୍ଟ୍ରିରେ ଯଦି ଏଇଟା କିଛି ପଢ଼ା ଗଲା ପୁଣି ସେଇଟା ଇଲେଭେନ୍ଥରେ ଆସିବ ଯଦି ଯଦି ଆମେ ଦଶମ କ୍ଲାସ୍ରେ ହି ନ ଶିଖିଥିବା ସେହି ହିଷ୍ଟ୍ରି ତ ଇଲେଭେନ୍ଥରେ କେମିତି ଜାଣିବା ସେହି ବିଷୟରେ ହେଇଟା ଅନଲାଇନ୍ରେ ଯଦି ଭଲ୍ସେ ନ ବୁଝିବା ମାନେ ଅଫଲାଇନ୍ ଦରକାର ଅଫଲାଇନ୍ ମାନେ ସ୍କୁଲ୍ରେ ଯାଇକି ସେଇଟା ପାଠ ପଢ଼େଇଲେ ଟିଚର୍ଙ୍କ ସାମ୍ନାରେ ବହୁତ ଭଲରେ ବୁଝାନ୍ତି ଅନଲାଇନ୍ କ୍ଲାସ୍ କଲେ ମଧ୍ୟ ବୁଝିପାରନ୍ତି ଲୋକମାନେ ବଟ୍ ସେ ଚିଟିଂ କରନ୍ତି ସେଥିପାଇଁ ସେମାନଙ୍କୁ କିଛି ମାଇଣ୍ଡ୍କୁ ଯାଏନହିଁ ତାଙ୍କ ପାଇଁ ସେଥିପାଇଁ ଏଇଟା ବହୁତ କ୍ଷତି ଅନଲାଇନ୍ରେ ଓ ମହାମାରୀ ସମୟରେ ସମସ୍ତେ ଅନଲାଇନ୍ ହିଁ କରିବେ ପାଠ